ମୁଇଁ ବିଭିନ୍ନ ପ୍ରକାର ଖାଦ୍ୟ ରାନ୍ଧି ଜାନିଛେଁ ମୁଁ ଯେତେବେଲେ ବିହା ନାହିଁ ହୋଇଥାଏ ସେତିକିବେଲେ କିଛି ରାନ୍ଧି ନାଇଁ ଜାନିଥାଏ ବିହା ହୋଇକି ଯେତେବେଲେ ମୁଇଁ ଇନ୍କେ ଆସିଲି ମୋ ଶାଶୁ ଘର୍କେ ମୋର୍ ଶାଶୁ ମୋତେ ସବୁ ଜିନିଷ ରନ୍ଧା ଶିଖାଇଲେ ଆଲୁ ଭାତନୁ ନେଇକିରି ମାଂସନୁ ନେଇକିରି ସବୁ ଜିନିଷ୍ ମୋତେ ରନ୍ଧା ଶିଖାଇଲେ ବେଲେ ମୁଇଁ ସବୁ ଜିନିଷ୍ ଭଲ୍ ରାନ୍ଧି ଜାଣିଲି ତ ମୋର୍ ଶଶୁର ବୋଇଲେ କି ତୋର୍ ଶାଶୁନୁ ବୋଇଲେ ଭଲ୍ ରାନ୍ଧି ଜାଣିବୁ ବୋଲିକିରି ମୋତେ କହିଲେ ମୋତେ ସବ୍କନୁ ବେଶୀ କଡ଼ା ଲାଗ୍ସି ବିରିୟାନୀ ବିରିୟାନୀରେ କେତେ ଉଲି କେତେ ତେଲ କେତେ ମାଂସ ଦେଲେ କେତେ ମସଲା ଗରମ ମସଲା ଇସବୁ ଦେଲେ ଭଲ ଲାଗ୍ସି ତାର ଅନ୍ଦାଜ୍ ମୁଇଁ ଟିକେ ନାଇଁ ଜାନି ସେଥିଲାଗି ମୋତେ ବିରିୟାନୀ ଟିକେ କଡ଼ା ଲାଗ୍ସି ଆର୍ ବି ଆଚାର ଯେତେବି ଆଚାର ଅଛେ ଯେନ୍ ଟାକି ଆମେ ଘର ବନାସୁଁ କେତେ ଶୁଖା ମସଲା ହେବା କେତେ ତେଲ ଦେଲେ ସେହିଟା ଠିକ୍ସେ ସଢ଼୍ବା ସେ ଆଚାରଟା ଭଲ୍ ଲାଗ୍ବା ସେ ଟେଷ୍ଟ ନାହିଁ ଜାନି ମୁଁ ଯେବେବି ବନାସି ମସଲା ଜମି ଯାଇସି ନହେଲେ ତେଲ ଜମି ଯାଇସି ହେଥିଲାଗି ମୋତେ ଏହି ଦୁଇଟା ଜିନିଷ ବେଶୀ କଡ଼ା ଲାଗ୍ସି